ହ୍ୟାଲୋ ହଁ ବଲାଙ୍ଗୀର ରେଷ୍ଟୁରାଣ୍ଟ୍ ହୋଟେଲ୍ କହୁଛନ୍ତି କି ହଁ ବେଲେ ତୁମର୍ ଦୁକାନ୍ରେ କାଣା କାଣା ମିଲୁଛେ ବେଲେ ମୁଇଁ ଭଲ୍ସେ କାଲ୍କେ ମୋର୍ ବେଙ୍ଗଲୋର୍ ଯିବାର୍ ଅଛେ ତ ବେଲେ ମୁଇଁ ସେନୁ ଦୋସା ନେବାକେ ଚାହୁଁଚେ ଆର୍ କା କାଣା ବି ଅଛେ କହୁନ୍ ହଁ ତାହେଲେ ମୁଁ କାଲି ବେଙ୍ଗଲୋର ଯିବାର୍ ଅଛେ ବେଲେ ସେ ପେକ୍ କରିଦେବେ ମୁଇଁ କାଲ୍କେ ଯିବାର୍ ଅଛେ ବେଲେ ମୋର୍ନ ପଏସା ବି ନେଇନ ତ ହଁ ବେଲେ ଇ ଫେର୍ବାର୍ ଲାଗି ମତେ ଚାର୍ଦିନ୍ ଲାଗିଯିବା ମୁଇଁ ତିନ୍ ହଜାର୍ ସାମାନ୍ ନେମି ହଁ ଆପଣଙ୍କର୍ ଦୁକାନେ ଯାହା ଯାହା ଅଛେ ସବୁ ବେଲେ ଦୋସା ଦେବେ ବିରିୟାନି ଦେବେ ଆଉ ଚିକେନ୍ ଆଉ ଇଟ୍ଲି ସାଧା ବିରିୟାନୀ ହଁ ଆଉ ହଁ ହଁ ଚାର୍ ଦିନ୍ ପରେ ଦେବାର୍ ଅଛେ ଇହାଦେ କେନ ବର୍ତ୍ତମାନ୍ ମୋର୍ନ ଇହାଦେ ପଏସା ନାଇଁନ ତ ବଏଲେ ମୁଇଁ ଇହାଦେ ବି ଭଲ୍ସେ ରୋଷେଇ ବି ନି କର୍ବାର୍ ବଏଲେ କାମ୍ କାମର୍ ଲାଗି ମୋର୍ ବେଙ୍ଗ୍ଲୋର୍ ଯିବାର୍ ଅଛେ ତାହେଲେ ମୁଇଁ ରୋଷେଇ କରିନିପାର୍ବା ତ ବଏଲେ ହେଥିର୍ଲାଗି ମୁଇଁ ତୁମର୍ନୁ କେଭେ ବେଲେ କାଲ୍କେ ଦେବ ହଁ ହେଟା ହେତିର୍ଲାଗି ତୁମର୍ନୁ ସାମାନ୍ ନେବାକେ ମୁଇଁ ଚାହୁଁଚେଁ ଯେ ଉଧାର୍ ଦେଇଥିବ ବେଲେ ନେମି ହଁ ମୁଇଁ ସାତ୍ ବଜେକି ନେମି ବେଲେ ତୁମର୍ ଜାଗା ଟିକେ କହତ ହଁ ହଁ ଠିକ୍ ଅଛେ ସେ ମୁଇଁ ମୁଇଁ କହେମି ଯେ ମୁଇଁ ଯିମି ସାତ୍ ବଜେ ଆଉ ତୁମେ ପେକ୍ କରିଦବ ସବୁ ଆଉ ମୁଇଁ ବେଙ୍ଗଲୋର୍ରୁ ଫିର୍ଲେ ମୁଇଁ ତମ୍କୁ ପଏସା ଦେଇଦେମି ହେଲା ହଁ ଇହାଦେ ତ ପଏସା ନେଇନ ବେଲେ ହଁ ମୁଇଁ ମୁଇଁ ତମେ କହେମି ସାତ୍ ବଜେ ଯିମି ଆଉ ତୁମେ ଥିବ ତ ହଁ ହଁ ଠିକ୍ ଅଛେ ହଁ ହଁ ଠିକ୍ ଅଛି ସେ ପେକ୍ କରିଦେବ ଆଉ ମୁଇଁ ଗଲା ତମ୍କୁ ମାନେ କହିଦେମି ଆଉ ମୁଇଁ ବେଙ୍ଗଲୋର୍ରୁ ଫିର୍ଲେ ବେଲ୍କେ ପଏସା ଦେମି ରଖୁଚେଁ